ପକ୍ଷୀମାନଙ୍କୁ ତ ମୋତେ ଦେଖିବାକୁ ଆଉ ଆକାଶରେ ଉଡ଼ିବାକୁ ମୋତେ ଭଲଲାଗେ କିନ୍ତୁ ଆପଣ ସମସ୍ତେ ଲକ୍ଷ୍ୟ କରିଥିବେ ପକ୍ଷୀମାନେ ଯେତେବେଳେ କେଉଁ ଜିନଷ ଆକୃଷ୍ଟ ହେଇଯାନ୍ତି ସେମାନେ ଆସନ୍ତି ଯେମିତି ପ୍ରଜାପତିମାନେ ଫୁଲକୁ ଦେଖିଲେ ଆକୃଷ୍ଟ ହୁଅନ୍ତି ଯେମିତି ମୁଁ ପକ୍ଷୀମାନଙ୍କୁ ଘର ପଛପଟେ ଯେଉଁ ବଗିଚା ଆମର ଅଛି ସେଇଟିକୁ ମୁଁ ଆକୃଷ୍ଟ କରିବାପାଇଁ ମୁଁ କ'ଣ କରେ ପାଣି ରଖିଦିଏ କାଇଁନା ବହୁତ ଗୁଡ଼ିଏ ପକ୍ଷୀମାନେ ଉଡ଼ିକି ବିଭିନ୍ନ ଜାଗାକୁ ଯାଇଥାନ୍ତି ଥକିଯାଆନ୍ତି ସେମାନେ ପାଣି ପିଆ ଆଶାରେ ଆସନ୍ତି ତ ପାଣି ରଖିଥାଏ ତାଙ୍କପାଇଁ ବସା ବନେଇଥାଏ ଛୋଟଛୋଟ ତ ଯାହାକି ସେମାନେ ନିଜ ଛୁଆକୁ ଧରିକି ରହିବେ ତା'ପରେ ମୁଁ କେବେକେବେ ତାଙ୍କପାଇଁ ଦାନା ରଖିଥାଏ ଯେଉଁ ଚାଉଳ ଦାନା ପକେଇ ଦେଇଥାଏ ସେମାନେ ଆସିକି ଉଡ଼ିକି ନିଜେ ଖାଦ୍ୟ ଖାଇପାରିବେ ପକ୍ଷୀଙ୍କ ପାଇଁ ମୁଁ ସବୁଳେ ଶସ୍ୟ ରଖିଥାଏ କର୍ନ କର୍ନ ରଖିଥାଏ କର୍ନଫ୍ଲେକ୍ସ ରଖିଥାଏ ଆଉ ପାଣି ତ ମୁଁ ଯେମିତି ହେଲେ ରଖେ କାଇଁନା ପକ୍ଷୀଟା ଆସି ପାଣି ପିଇଲେ ତା' ଥଣ୍ଟ ତ ମୋତେ ମୋତେ ବହୁତ ଖୁସିଲାଗେ କି ସିଏ ନିଜ ପ୍ୟାସ୍ ମିଶେଇ ମାନେ ମିଟେଇ ପାରୁଛି ଆଉ ମୋତେ ବହୁତ ଭଲଲାଗେ ଆଉ ସେଥିପାଇଁ ମୁଁ ପକ୍ଷୀମାନଙ୍କୁ ସେ ଟାଇମ୍ ଗୋଟେ କୁହନ୍ତିନା ଜୀବସେବା ମଣିଷର ସେବା ସବୁ ମୋତେ ବହୁତ ଭଲଲାଗେ ତ ମୁଁ ସେଥିପାଇଁ ସେସବୁ ଅଁ ପକ୍ଷୀମାନଙ୍କପାଇଁ କରେ ମୋତେ ବହୁତ ଖୁସି ଆନନ୍ଦିତ ଫିଲ୍ ହୁଏ